ଆମର ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ହେଉଛି ବରା ଆଉ ବରା ଟା ବି ଏବେ ପର୍ଯ୍ୟନ୍ତ ବି ଆମର ପ୍ରସିଦ୍ଧ ହୋଇକି ଅଛି ଆମର ବରା ଟା ତିଆରି ହେଉଛି ଫାଷ୍ଟ ବିରି ନିଆ ହେଉଛି ବିରି କି ବାଟା ହେଉଛି ବିରି ବାଟିଲା ପରେ ତାକୁ ଟିକେ ଫେଣା ହେଉଛି ଘଣ୍ଟା ହେଉଛି ତାକୁ ରଖିଦିଆ ହୋଇକି ତା'ପରେ ସେଥିରେ ଟିକେ ଅଳ୍ପ ଟିକେ ସୁଜି ମିଶା ହେଉଛି ଲୁଣ ଆଉ ପିଆଜ ଯିଏ ଖାଉଛି ପିଆଜ ମିଶୁଛି ନହେଲେ ସାଧା ବି କରାହଉଛି ପିଆଜ ଲଙ୍କା ଆଉ ଟିକେ ସୋଢ଼ା ଟିକେ ପଡ଼ୁଛି ଆଉ ତା'ପରେ ତେଲ ଗରମ କରିକି ତାକୁ ଛଣା ହେଉଛି ଏହିଟା ହେଲା ଆମ ବରା ଆଉ ଚାଓମିନ ବି କରା ହେଉଛି ଚାଓମିନ ସେମିତି ଚାଓମିନ କି ଟିକେ ଗରମ ପାଣିରେ ପକାଯାଉଛି ଆଉ ସବୁ ପନିପରିବା କଟାଯାଉଛି ଆଉ ପିଆଜ ଯିଏ ଖାଉଛି ପିଆଜର କରାଯାଉଛି ନହେଲେ ସାଧାରେ ଯିଏ ଖାଉଛି ସାଧାରେ କରାଯାଉଛି ତାକୁ ଟିକେ ଫୁଟାଇକି ସେ ପରିବାକୁ ଭାଜିକି ସେ ଚାଓମିନକୁ ପକାଇକି ତା'ପରେ ଚାଓମିନ ମସଲା ପକା ହେଉଛି ଚାଓମିନ ହୋଇଯାଉଛି